ଆମ ଅଞ୍ଚଳରେ ବହୁତଗୁଡ଼ିଏ ପକ୍ଷୀ ଦେଖିବାକୁ ମିଳେ କାଉ କୋଇଲି ପେଚା ଘରଚଟିଆ ବଗ କୁମ୍ଭାଟୁଆ ଗେଣ୍ଡାଳିଆ ହଳଦୀବସନ୍ତ ସବୁପ୍ରକାର ପକ୍ଷୀ ଦେଖିବାକୁ ମିଳନ୍ତି ତ ମୋତେ ହଳଦୀବସନ୍ତ ବହୁତ ପ୍ରିୟ ତ କାହିଁକିନା ହଳଦୀବସନ୍ତ ଦେଖିବାକୁ ସୁନ୍ଦର ବା ହଳଦିଆ ତ ସେ ବହୁତ ରାବ ସୁନ୍ଦର ରାବ କରେ ବା ସ୍ଵର କରେ ତା'ର ସ୍ୱର ବହୁତ ମିଠା ଶୁଣିବାକୁ ବହୁତ ଭଲଲାଗେ ତ ଏହିସବୁ ପକ୍ଷୀଗୁଡ଼ିକ ମୋତେ ବହୁତ ଭଲଲାଗେ